ଆମ ଓଡ଼ିଶାର ସଂସ୍କୃତି ହେଲା ପୁରୀର ଜଗନ୍ନାଥ ମନ୍ଦିର ରଥଯାତ୍ରା ଏହା ଅନ୍ୟ କୌଣସି ଦେଶରେ ହୋଇନଥାଏ କିମ୍ବା କୌଣସି ଅନ୍ୟ କୌଣସି ରାଜ୍ୟରେ ହୋଇନଥାଏ ଓଡ଼ିଶାରେ ଓଡ଼ିଶାର ପୁରୀରେ ଯେଭଳି ରଥଯାତ୍ରା ହୋଇଥାଏ ଏହା ଅନ୍ୟ କୌଣସି ରାଜ୍ୟରେ ହୋଇନଥାଏ ଏବଂ ଏହା ବହୁତ ଫେମସ୍ ଯାହାକି ଅନ୍ୟ ଦେଶରୁ ମଧ୍ୟ ଦେଖି ଅନେକ ରାଜ୍ୟରୁ ମଧ୍ୟ ଏହି ଯାତ୍ରାକୁ ଦେଖି ଆସନ୍ତି ଏବଂ ଆଉ ଏକ ଯାତ୍ରା ଫେମସ୍ ଯାହାକି ଯାତ୍ରା ଯାତ୍ରା ମଧ୍ୟ ବହୁତ ଫେମସ୍ ଏହା କୌଣସି ଅନ୍ୟ ରାଜ୍ୟରେ ହୋଇନଥାଏ କିମ୍ବା ଅନ୍ୟ କୌଣସି ଦେଶରେ ହୋଇଥାଏ ଏହା ପୃଥିବୀ ଫେମସ୍ ଯାହାକି ପୃଥିବୀର ଲୋକ ମଧ୍ୟ ଦେଖିବାକୁ ଓଡ଼ିଶା ବାହାର ଦେଶର ଲୋକ ଦେଖି ଆସନ୍ତି ଭାରତ ବାହାର ଦେଶ ଲୋକ ମଧ୍ୟ ଦେଖି ଆସିପାରନ୍ତି